ମୋ' ପ୍ରିୟ ଖାଦ୍ୟ ହେଲା ଗୋଟିଏ ସନ୍ତୁଳା ମୋତେ ଭାରି ବଢିଆ ଲାଗେ ବେଶି ପ୍ରକାର ପନିପରିବା ପକାଇଲେ ଭଲ ଲାଗେନି ବାସ୍ ଯେମିତି ଅଳ୍ପକିଛି ଆଳୁ ବାଇଗଣ ଭେଣ୍ଡି ଝୁଡ଼ୁଙ୍ଗ ପୋଟଳ ଆଉ ତା ଦେହରେ ସେମିତି ଅଳ୍ପ ଅଳ୍ପ କିଛି ପନିପରିବା ପକାଇକି କରିଲେ ମୋତେ ଭଲ ଲାଗେ ବେଶି ପନିପରିବା ପକାଇକି କଲେ ମୋତେ ଭଲ ଲାଗେନାହିଁ ଅଳ୍ପ ଅଳ୍ପ ଟିକିଏ ପରିବା ପକାଇକି ତା'କୁ ଭଲରେ ଫୁଟେଇ ଫୁଟାକି କଲେ ମୋତେ ଭଲ ଲାଗେ ମୁଁ ଖାଏ ଆଉ ମୋତେ ମୋ' ବୋଉ ହାତର ସନ୍ତୁଳା ବହୁତ ଭଲ ଲାଗେ ଆଉ ତ ବୋଉ ହାତର ସନ୍ତୁଳା ଖାଇପାରୁନାହିଁ କିନ୍ତୁ ସବୁବେଳେ ମନେ ପଡ଼େ ମୋ' ବୋଉ ହାତର ସବୁ ଖାଇବା ବହୁତ ଭଲ ଲାଗେ ସବୁ ମନେ ପଡ଼େ ସବୁ ଖାଇବା ମନେ ପଡ଼େ କିନ୍ତୁ ସନ୍ତୁଳାଟା ବହୁତ ଭଲ ଲାଗେ